ଓଡ଼ିଶାର ମାଲଗାନଗିରି ଜିଲ୍ଲାରେ ମାଲ୍ୟବନ୍ତ ବଡ଼ଯାତ୍ରା ମହୋତ୍ସବ ହୋଇଥାଏ ଏଇଟା ବହୁତ ଲୋକ ଲୋକପ୍ରିୟ ଏଇଠାରେ ବହୁତ ବାହାର ବାହାର ଜିଲ୍ଲାରୁ ତାଙ୍କର ପିଲାମାନେ ପ୍ରୋଜେକ୍ଟ ନୃତ୍ୟ ଗୀତ ବହୁତ କିଛି ଧରିକି ଆସନ୍ତି